ହଁ ଗୋଟେ ଗୋଟେକୁ ପନ୍ଦର ଟଙ୍କା ଲେଖା ବେଶୀ ଆଉ କୋଉଠି ହେଲା ଆଜ୍ଞା ଆଉ ସମସ୍ତେ ତ ସେଇ ରେଟ୍ ବିକୁଛନ୍ତି ଆମେ ବି ସେଇ ରେଟ୍ ବିକୁଛୁ ଆଉ ତେଲ ମଇଦା ତୁମପଟେ ଜିନିଷ ଦରକାର ଥିବ ଆମର ଏପଟେ ତେଲ ରେଟ୍ ଆକାଶ ଛୁଆଁ ପିଆଜ ବେସନ ମଇଦା କୋଉଟାକୁ ହାତ ମାରି ହେଉନି ସବୁ ଜିନିଷ ରେଟ୍ ତ ଆମେ ଏଇ ଜିନିଷ ଟିକେ ଅଧିକ ନ ରେଟ୍ କଲେ ଆମେ ଫେରେ ପରିବାର କେମିତି ଚଳେଇବୁ ଦୁଇ ପଇସା ଯଦି ନ ବାହାରିବ ସେଥିପାଇଁ ପନ୍ଦର ଟଙ୍କା ଦେଲେ କ'ଣ କରିବୁ ଆମର ଏଇଠି ବହୁତ ରେଟ୍ ସବୁ ଜିନିଷ ରେଟ୍ ହେଉଛି ବୋଲି ସେଥିପାଇଁ ନହେଲେ ଆଗ ଆମେ ବି ପାଞ୍ଚ ଟଙ୍କା ବିକୁଥିଲୁ ଆଜ୍ଞା ଆଉ ଏବେ ସବୁ ଜିନିଷ ରେଟ୍ ହେଉଛି ବୋଲି ଆମେ ଏଇଟାକୁ ଆମେ ରେଟ୍ ବଢ଼େଇକି ବିକୁଛୁ ଗ୍ୟାସ ବି ରେଟ୍ ସବୁ ରେଟ୍ ତ କ'ଣ କରିବୁ ଆଉ ସେଇଠି କ'ଣ ଦୋକାନ ଦେଲେ ଚାଲିବ ଭଲ ଚାଲିବ

ହଁ ହଁ ହଁ ହଁ ହଁ ହଁ ଆପଣ ବୁଝନ୍ତୁ ବୁଝିକିରି ଆପଣ ଏଇ ନମ୍ବରଟା ମୋର ରଖନ୍ତୁ ରଖିକିରି ଫୋନ୍ କରିବେ ହଁ ଫୋନ୍ କଲେ ଆମେ ଯିବୁ ଆଉ ଗଲେ ଦେଖିବା ବେପାର ଯଦି ଭଲ ଚାଲିଲା ରହିବା ଆପଣଙ୍କର ଇଏ ହେବ ଆଉ ଆମେ ଇଏ ବୁଝିପାରିବୁ ତାମାନେେ ଭଲ ବେପାର ହେଲେ ଆପଣଙ୍କର ଧନ୍ୟବାଦ ଜଣେଣବୁ ଆଉ କ'ଣ କହୁଛନ୍ତି ଯେତେବେଳେ ଏତେ ଦୂର ବୁଝିବାକୁ ହଉ ହଉ ଠିକ ଅଛି ମ୍ୟାଡମ୍ ଠିକ୍ ଅଛି